ଚାଷୀ ଆତ୍ମହତ୍ୟା କର୍ବାର୍ କାରଣ୍ ଇଟା ଆଏ ଯେ କେ ଚାଷୀ ଯେତେବେଲେ ତା'ର ଧାନ୍ ବିହନ୍ ଆନ୍ସି କି ସାର୍ସୁରା ଯାହା ବି ଘିନ୍ସି ସେ କା'ଣା କି ପହେଲା କର୍ ନେଇକିରି ଘିନିଥିସି ତା'ର ପରେ କା'ଣାହେସି ତା'ର ଚାଷ୍ ଯଦି ଠିକ୍ ସେ ହେଲା କି ଧରୁନ୍ ପାନି ସୁବିଧା ଠିକ୍ସେ ହେଲା ତ ତା'ର ଚାଷ୍ ଭଲ୍ସେ ହେବା ଯଦି ପାନି ସୁବିଧା ନାଇ ପାଏଲା କି ଯଦି ଉଷୋର୍ ବି ଭଲ୍ସେ ଦେଇ ନାଇ ପାର୍ଲା ଟାଇମ୍ ଟୁ ଟାଇମ୍ ବେଲେ ବି ତା'ର ଫସଲ୍ ଲାଷ୍ଟ୍ନେ ଠିକ୍ ନାଇଁ ହୁଏ ସେ ଯେନ୍ ଟାଇମ୍ରେ କର୍ ଆଣିଥିସି ସେ ପଇସାପଇସି ସେଗୁଡ଼ାକ ସୁଝି ନେଇ ପାର୍ସି ଆର୍ ସେଥିର୍ ପର୍ରୁ ହିଁ ଆତ୍ମହତ୍ୟା କର୍ସି ଆଉ ଯେନ୍ଟାକି ଆମର୍ କୃଷକର ହେଲ୍ପଲାଇନ୍ ନମ୍ବର୍ ହେଉଛେ ୱାନ୍ ଏକ୍ ଆଠ୍ ଶୂନ୍ ଶୂନ୍ ଏକ୍ ଶୂନ୍ ଦୁଇ ପାଞ୍ଚ ଏକ୍ ଛଅ ଛଅ ଆଉ ଗୁଟେ ହେଉଛେ ଜିରୋ ଛଅ ସାତ୍ ଚାଏର୍ ଛଅ ଛଅ ଛଅ ସାତ୍ ଏକ ସାତ୍ ଏକ ଇଟା ହେଉଛେ ତା'ର୍ ହେଲ୍ପଲାଇନ୍ ନମ୍ବର୍ ଏ ହେଲ୍ପଲାଇନ୍ ନମ୍ବର୍ରେ ଫୋନ୍ କରିକିରି ଚାଷୀର୍ କିଛି ଅସୁବିଧା ହେଲେ ତାହାକେ ଫୋନ୍ କରିକିରି କହେବାର୍ କଥା କି ଜଣାବାର୍ କଥା ଆଉ ଗଭ୍ମେଣ୍ଟ ସୁବିଧା ବି ତାହାକେ ସେଥିରୁ ହିଁ ମିଲ୍ବା ନା ମିଲିପାରେ ଆଉ ଗୁଟେ ଯେନ୍ଟାକି ମାନେ ତା'ର୍ କିଛି ବି ଅସୁବିଧା ହେଲା କି କା'ଣା ବି ତା'ର୍ ଚାଷ୍ ଉପରେ ବି ଧାନ୍ ଉପ୍ରେ କିଛି ବି କୀଟାଣୁ ଫିଟାଣୁ ଲାଗ୍ବା ବେଲେ ବି ଇ ହେଲ୍ପଲାଇନ୍ ନମ୍ବର୍ରେ ଫୋନ୍ କରିକିରି ସେ ତା'ର୍ ଟ୍ରିଟ୍ମେଣ୍ଟର ଇଟା ପାଇପାର୍ବା